ଆମେ ତ ଚନ୍ଦ୍ରଗ୍ରହଣ ତ ଦେଖିଛୁ ଚନ୍ଦ୍ରଗ୍ରହଣରେ ବହୁତ ଡେଞ୍ଜେରସ୍ କହିଲେ ମାନେ ବିପଦ କହିବେ ସେ ଗ୍ରହଣ ସମୟରେ ଏମିତି ବାହାରେ ବୁଲାବୁଲି କରିବା ମନା କହିବେ ଆଉ ଖାଇବା ପିଇବା ବି ମନା ସେ ଆମର ଏମିତି ରାଶିଫଳ ନେଇକିରି ତାଙ୍କର ପ୍ରଭାବ କ'ଣ ପଡ଼ିପାରେ ସେଥିପାଇଁ ବାହାରେ କି ଖାଇବା ପିଇବା ଆମେ ଏମିତି ବୁଲାବୁଲି କରିବୁ ନାହିଁ ଏମ୍ତି ଖାଲି ଜେନ୍ଟସ୍ ଲୋକକୁ ବି ନାହିଁ ଲେଡ଼ିସ୍ ଏମ୍ତି ଯେ ମ୍ୟାରେଜ୍ ହେଇଥିବେ ତାଙ୍କେ ଯୋ ଏମିତି ଯେଉଁ ପ୍ରେଗ୍ନେସି କହିବେ ନାହିଁ ତାଙ୍କେ ସେ ପରିସ୍ଥିତିରେ ତାଙ୍କର ଛାଇ ଏମିତି ବାଜିଲେ ତାଙ୍କୁ ବହୁତ ପ୍ରୋବ୍ଲେମ୍ ହବ ଏସବୁ ହୁଏ ବୁଲିକିରି ଆମେ ଜାଣିଛୁ ରାଶିଫଳ ନେଇକିରି ଏସବୁ ବିପଦ ପାଇଁକା ସେଥିପାଇଁ ଆମେ ବାହାରେ ବି ଖାଇବା ପିଇବା କି ରୋଷେଇ ରୁମ୍ରେ ଝିଅମାନେ ଏମ୍ତି ପଶିବେ ନାହିଁ ଏମ୍ତି ହିଁ ଏସବୁ ଅଛି ଆଉ